ହ୍ୟାଲୋ ହଁ ଆପଣ ଜୋମାଟୋରୁ କହୁଥିଲେ କି ମୁଁ ନିମାପଡ଼ା ଜଗନ୍ନାଥ ବିହାର କଲୋନୀରୁ କହୁଥିଲି ଆପଣ ଜାଣି ପାରିଲେ ହଁ ହଁ ଆପଣ ଏ ପର୍ଯ୍ୟନ୍ତ କ'ଣ ପାଇଁ ଆସି ନାହାଁନ୍ତି ମୁଁ ଘଣ୍ଟେ ହେଲାଣି ଅର୍ଡ଼ର ଦେଇଥିଲି ଆଉ ଆପଣ ଏ ପର୍ଯ୍ୟନ୍ତ ହେଲେ ବି ପହଞ୍ଚିନାହାଁନ୍ତି ଆପଣଙ୍କର ଯଦି ଅସୁବିଧା ହେଲା କି ଯଦି ଆପଣଙ୍କର କିଛି ଅସୁବିଧା ହେଲା ତ ଆପଣ କହିଥାନ୍ତେ ନା ଆଉ କିଛି କହିଲେନି ଆଉ ମୋର ଲେଟ୍ ହେଲାଣି ମୁଁ କଲେଜ ଯାଇଥାନ୍ତି ଓହୋ ଆପଣଙ୍କର ଚକା ଲିକ୍ ହେଇ ଯାଇଛି ଆପଣ ସେଇ କଥା କହିଥାନ୍ତେ ନା କି ଚକା ଲିକ୍ ହେଇଯାଇଛି କ'ଣ ହେଇଯାଇଛି ଆଉ ମୁଁ ଆଉ କେଉଁଠି ଅର୍ଡ଼ର କରିଥାନ୍ତି ଓହ ତା'ହେଲେ ଆପଣ କେତେ ସମୟ ଭିତରେ ଆସିକି ପହଞ୍ଚିବେ ହ ହଉ ଆଉ ଅଧ ଘଣ୍ଟା ଲାଗିବ ହଉ ଆସନ୍ତୁ ତା'ହେଲେ ମୁଁ ଅଛି ଆଉ